ମୋ ନାଁ ଜ୍ୟୋତ୍ସ୍ନାମୟୀ ପ୍ରଧାନ ମୁଁ ରଣପୁର ଯାଇଥିଲି ଅମ୍ବର ଦୋକାନକୁ ଯାଇଥିଲି ଶଙ୍କର ମାଢୁଆଳୀ ବାଲାଜୀ ଏମତି ଚାରି ପାଞ୍ଚଟା ଦୋକାନ ବୁଲିଲା ପରେ ମୁଁ ତନ୍ତ ସୋସାଇଟିକି ଗଲି ସେଇଠି ଗୋଟିଏ ଲୁଗା ଦେଖିଲି ସେ ଦେଖେଇଲେ ଦଶ କୋଡ଼ିଏ ଖଣ୍ଡ ଭିତରୁ ଗୋଟିଏ ଲୁଗା ଟିଏ ଦେଖିଲି ପସନ୍ଦ ହେଲା ଆଣିଲି ତାକୁ ବର୍ତ୍ତମାନ ମୁଁ ଦୁଇ ବର୍ଷ ବ୍ୟବହାର କଲି ବ୍ୟବହାର କଲାପରେ ସୂତା ଲୁଗା ଟିକିଏ କଲର ଛାଡ଼ିନି କି ଲୁଚାକୋଚା ହୋଇନି ଲୋକମାନଙ୍କୁ ମୁଁ କହୁଛି ଲୋକମାନେ ପିନ୍ଧିବାର ମଧ୍ୟ ଦେଖୁଛନ୍ତି ମୁଁ ସେହି ଲୁଗାଟି ବ୍ୟବହାର କରୁଛି ଲୋକମାନେ ଦେଖୁଛନ୍ତି ବହୁତ ଭଲ କହୁଛନ୍ତି ଲୋକମାନେ ମଧ୍ୟ ଯାଇକି ସେଇଠୁ ଜିନିଷ ଆଣୁଛନ୍ତି ଆଣିଲା ଫଳରେ ନିଜେ ଜାଣି ପାରିଲେ ଜିନିଷ ସୂତା ଲୁଗାଟା ଭଲ ବହୁତ ଭଲ ପିନ୍ଧିବାକୁ ଦେହକୁ ବହୁତ ସ୍ମୁଥ ଲାଗୁଛି ଭଲ ଲାଗୁଛି କଲର ବି କଲର ଫେଡ୍ ହେଉନାହିଁ ସୂତା ଲୁଗାଟା ଦେହ ପ୍ରତି ଭଲ ଖରାଦିନିଆକୁ ବି ମଧ୍ୟ ପିନ୍ଧିବା ପାଇଁ ଭଲ